ରୁଷେଇ କର୍ବା ସହଜ ହେଲା ଯେ ମାଆ ଭାଉଜ ଆମର୍ ପାଖ୍ରେ ଯଦି ଥିବେ ଘରେ ସମସ୍ତେ ଲୁକ ଥିଲେ ଜଣେ ଡ଼େକ୍ଚି ଧୁଇକି ଆଣିଲେ ଆଉ ଜଣେ ପାଣି ଦେଲେ ଜଣେ ଚୂଲିକି ଧରେଇଲେ କିବା ତା ପାଣି ଗରମ ହେଲେ ତାକୁ ଚାଉଳ ପକେଇଲେ ଜଣେ ସେ ଚୂଲିକୁ କାଠ ଲଗେଇ ଦେଲେ ଜଣେ ଆଉ ଜଣେ ପରିବା କାଟିଲେ ଜଣେ ମସଲା ବାଟିଲେ ଏନ୍ତି ଶୀଘ୍ର ହେବ ବେଲା ବାସନ ଜଣେ ଧୁଇ ଦେଲେ ଘରେ ଆହୁରି ଅଲଗା କାମ ଅଛି ସେଗା ସମସ୍ତେ କଲେ ମାଆ ଭାଉଜ ଆମେ ମିଶିକି ସମସ୍ତେ କଲେ ଶୀଘ୍ର ହେବ ଧରାଯାଉ ମାଛଫାଛ କଲେ ଜଣେ ମାଛକୁ କାଟିଦେଲେ କିବା ଆଉ ଜଣେ ସେଟାକୁ କରେଇରେ ଭାଜିଲେ ଏମିତି ଶୀଘ୍ର ହେବ ଆଉ ସେଟା ମସଲା ବାଟିକି ଆଣିଲେ ଭାତ ଜଣେ ଉହ୍ଲେଇ ଦେଲେ ଆଉ ଜଣେ ତରକାରୀ ବସେଇଲେ ଆଉ ଜଣେ ଝାଟୁଫାଟୁ କରିଦେଲେ ସଫାସୁତୁରା କରିଦେଲେ ଜଣେ ବାସନଫାସନ ଧୁଇକି ଆଣିଲେ ଏମିତି ଘରେ ସମସ୍ତେ ସହଯୋଗ ରହିଲେ ସେଇ କାମଟା ଶୀଘ୍ର ହୁଏ ରୁଷେଇ କାମ ବି ଶୀଘ୍ର ହୁଏ ଆଉ ସେଟା